ମୁଁ ଯେତେବେଳେ ସ୍କୁଲ୍ ଯାଉଥିଲି ସେତେବେଳେ ମୋତେ ଚିତ୍ର ଅଙ୍କନ ପାଇଁ ବହୁତ ଇଚ୍ଛା ଥିଲା ଯାହେତୁ କିି ଇସ୍କୁଲ୍ରେ ସାର୍ ଜଣେ ଥିଲେ ସେ ମୋତେ ଶିଖାଇ ଦେଉଥିଲେ ତା'ପରେ ଏମିତି କିଛି ଦିନ ଶିଖିଲା ପରେ ଦିନେ ଦିନେ ପ୍ରତିଯୋଗିତାରେ ମୁଁ ଭାଗ ନେଇଥିଲି ତା'ପରେ

ସେ ଜିନିଷଟା ମୁଁ କଲି ଚିତ୍ର ଅଙ୍କନଟା ତା'ପରେ ସବୁ ବଢ଼ିଆ ଚିତ୍ର ଗୋଟେ କଲି ଯେହେତୁ କି ସାର୍ମାନେ ବି ଖୁସି ହେଲେ ମୋ ପ୍ରତି ମୋତେ ପ୍ରାଇଜ୍ ବି ଗୋଟେ ମିଳିଛି ଆଉ ସାର୍ମାନେ ବି ବହୁତ୍ ଖୁସି ହେଲେ ମୋ ପ୍ରତି ଆଉ ଘରଲୋକ ମଧ୍ୟ ହେଲେ ସାଙ୍ଗସାଥିମାନେ ମଧ୍ୟ ବହୁତ ଖୁସି ହେଲେ